ହଁ ଚାଷ ସମ୍ପର୍କ ଭାବେ ପାଣିପାଗ ଉପରେ ନିର୍ଭରଶୀଳ ତେଣୁ ଆପଣ ଚାଷ କରିବା ପାଇଁ ପ୍ରେରଣା ଦିଏ ଚାଷ କରିବା ଆଭେଲେବୁଲ୍ ପ୍ରେରଣା ନା ଚାଷ ଚାଷ କଲେ ହିଁ ଆମେ ଖାଉ ଆଉ ସମସ୍ତଙ୍କୁ ଖୁଆଉ କିନ୍ତୁ ମେକ୍ସିମମ୍ ଲୋକ ଭାବନ୍ତେ ଯେ ସେ ଚାଷୀ ସେ ମାନେ ତା'ର ଘରକୁ ଯିବାନାହିଁ ସେ ଚାଷୀ ଚାଷୀ ଲୋକ ତା ଘର ଚାକିରିଆ ଘରକୁ ଯିବା କ'ଣ ପାଇଁ ଚାଷୀ ତ ଖୁଆଉଛୁ ନା ଚାକିରିଆକୁ ହଁ ନା ନାହିଁ ଚାଷୀଟା ଖୁଆଉଛୁ ଚାକିରିଆକୁ ଚାକିରିଆ କେଉଁଠୁ କିଣୁଛି ସେ ଅଧିକା ଦରମା ପାଏ କିନ୍ତୁ ଇଏ କ'ଣ କରେ ଇଏ କରିକି ଦେଖାଏ ଚାଷୀଟା କରିକି ଦେଖାଏ ନା ସେ ହେଉଛି କଥା ତ ମୋତେ ଗୋଟେ କଥା କୁହନ୍ତୁ ଯେ ଚାଷୀଟା ଯଦି ଆମେ ଯଦି ଟୋଟାଲ୍ ଚାଷ ବନ୍ଦ କରିଦେବ ଖାଇବେ ସମସ୍ତେ ଖାଇପାରିବେ କେଉଁଠି ଖାଇପାରିବେ କୁଆଡ଼ୁ ଆଣିବେ ସବୁ ସେଇ ହେଉଛି କଥା ବାବା ଚାଷୀ ଚାଷୀ ଚାଷୀ ଚାଷୀ ଯଦି ନ ହେବ କିଛି ବି ହେବନି ଚାଷ ହେଉଛି ଇଏ ଆମର କି କହିବି ଯଦି ନଷ୍ଟ ହୋଇଗଲା ଫସଲଟା ସେମିତି ତ ମାନେ ଆମର ଇଏ ଆମର କି କହିବେ ପାରିବାରିକ ହିସାବ ମାନେ ସିଏ ଆମର ଆମର ଇଏ ହିସାବରେ ଆମର ଆଟ୍ମୋସ୍ଫିଅର୍ ହିସାବରେ ସେ ନଷ୍ଟ ବି ହୋଇପାରେ କିନ୍ତୁ ସେ ସେହି ନଷ୍ଟରୁ ବି ଆପଣଙ୍କୁ ଦେଉଛୁ ନା ନାହିଁ ଖାଇବା ପାଇଁ ସେତିକିଟା ଦରକାର ବାବୁ ସେ କରୁଛି କିଏ କିଏ ଖାଉଛନ୍ତି ଚାଷ ବିଷୟରେ ମଣିଷ ଖାଉଛି ତା ଭିତରେ ମାନେ ଯିଏ ଯେଉଁଠି କରୁଛୁ ତା'ର ସେଠି ସରୀସୃପ ଅଛନ୍ତି ସେଠି ଖାଉଛନ୍ତି ସମସ୍ତେ ଖାଉଛନ୍ତି ତା'ପରେ ଆଣୁଛେ ପଡ଼ୁଛୁ ସେଠି ଆମର କୁକୁଡ଼ା ଖାଉଛି ଛେଳି ଖାଉଛୁ ସମସ୍ତେ ଖାଉଛନ୍ତି ତେଣୁ ଚାଷୀଟାକୁ ହେଟ୍ କେବେ ବି କରିବା ଦରକାର ନାହିଁ କାରଣ ଚାଷୀ ହିଁ ଜୀବନ ମୋର କହିବା ଅନୁସାରେ ଚାଷ ହିଁ ଚାଷ